ଆମର ଛଅରୁ ସାତ ଜଣ ଯିବେ ଆଉ ପିଲାମାନେ ଯିବେ ଆଉ ଆଚ୍ଛା ହଉ ହଉ ଆମର ଚାରିଜଣ ଯିବେ ଆଉ ହଁ ହଁ ଆ ଆପଣ କିଏ ଯିବେ ଆଜ୍ଞା ହଁ ହଁ ହଁ ଆଚ୍ଛା ଏଇଠି ସବୁ ନେଇକି ଯିବାକୁ ପଡ଼ିବ ସେଇଠି ରୋଷେଇ କରି ଏଇଠୁ ନେଇକି ଯିବା ଆଉ ଛୁଟି ଦିନ ହଁ ଅଲଗା ଆଚ୍ଛା ହେଉ ଆଜ୍ଞା ହଁ ହଁ

ଅଛି ହଁ ଆଚ୍ଛା ହଁ ହଁ ଭିତରେ ଆଚ୍ଛା ହଁ ଆଜ୍ଞ ଆଚ୍ଛା ଭିତରୁ ପଚାରିକି ଆଚ୍ଛା ଠିକ୍ ଅଛି

ଆଇ ହେଉ ହଁ ହଁ ହେଉ ହଁ ରବିବାରେ ଯିବା ଆଉ